ହ୍ୟାଲୋ ଆଜ୍ଞା ନମସ୍କାର ମୁଁ ଆପଣଙ୍କ ଦୋ ଦୋକାନରୁ ନୂଆ ଏଲ ସି ଡ଼ି ଟିଭିଟା ମୁଁ କିଣିଥିଲି ଯାହା କି ପଚାଶ ହଜାର ଦୁଇଶହ ଟଙ୍କା ଥିଲା ପ୍ରାଇଶ୍ ମାକ୍ସ ରିଟେଲ୍ ପ୍ରାଇସ୍ ଯାହାକି ଫିପଟି ଇଞ୍ଚ୍ ଫିପଟି ଇଞ୍ଚ୍ କଟ୍ ଡିସପ୍ଲେ ଯାହା ମୁଁ କିଣିଲି ଗତ ସପ୍ତାହ ଦୁଇ ମାସ ନାଁ ସପ୍ତାହଟେ ହେଇଥିବ ଆପଣ ୱାରେଣ୍ଟି ଦେଇଥିଲେ ତିରିଶ ମାସ ବା ବର୍ଷେ ସରି ବର୍ଷେ ଦେଇଥିଲେ ଯାହାକି ବର୍ତ୍ତମାନ ଟିଭିର ବହୁତ ଅସୁବିଧା ହେଉଛି ଟିଭିଟା ବେଳେବେଳେ ରହିଯାଉଛି ଟିଭିଟା ଝୀଲଝୀଲ ହେଉଛି ଆପଣ ଟିକିଏ ଆପଣଙ୍କ କଷ୍ଟମରକୁ ଆଣି କଷ୍ଟମର୍ ସର୍ଭିସକୁ ପଠାଇ ଟିଭିଟା ଟିକିଏ ଜଲ୍ଦି ଟିକିଏ ଠିକ୍ କରିଦିଅନ୍ତୁ ହଁ ଆପଣ ପଠେଇଦେଲେ ଭଲ ହେଇଥାନ୍ତା ଆପଣଙ୍କ କଷ୍ଟମର୍ ଆମ ଟିଭିକୁ ଆସଥିଲେ ଗତ ତିନି ଦିନ ତଳେ ଆସଥିଲେ ଯାହାକି ଟି ଭି କିଣିବା ପର ସାତଦିନ ସାତଦିନ ପରେ ତା'ପରେ ଆପଣଙ୍କ କଷ୍ଟମର୍ ସର୍ଭିସ୍ ଆସିଥିଲେ ଯାହାକି ରିପେୟାର କରି ଗଲେ ଆଉ ଥରେ ପୁଣି କ'ଣ ଡିସପ୍ଲେ ଦେଖାଯାଉଛି ଯାହା କି ଆମ ପାଖ କଷ୍ଟମର୍ କଷ୍ଟମର୍ ସର୍ଭିସକୁ ଯାଇ ଦେଖେଇଥିଲୁ ତାଙ୍କେ ରିପେୟାର୍ ମଧ୍ୟ କରିଥିଲେ ହେଲେ ବି ପୁଣି ଥରେ ଆଉ ବହୁତ ପ୍ରୋବ୍ଲେମ୍ ଦେଖାଗଲା ଯାହାକି ରିମୋଟ୍ ରିମୋଟ୍ ବିଷୟରେ ରିମୋଟ୍ ଖରାପ ହେଇଗଲା ଆଉ ପୁଣି ଛତା ମଧ୍ୟ ଛତା ମଧ୍ୟ ଛତାର ମଧ୍ୟ ପ୍ରୋବ୍ଲେମ୍ ହେଉଛି ଯାହାକି ଟି ଭି ଡିସପ୍ଲେ ବେଳେବେଳେ ଏର ହଠାତ୍ କି ବନ୍ଦ ହେଇଯାଉଛି ବା ରହିଯାଉଛି ଦୟାକରି ଆପଣ ଏଇଟା ରିଟର୍ନ କଲେ ଭଲ ରିଟର୍ନ୍ ନେଇ ଆମକୁ ରିଫଣ୍ଡ୍ ପଇସା କଲେ ଭଲ ହୋଇଥାନ୍ତା ଧନ୍ୟବାଦ ସାର୍ ଆଉ ଆମେ ଏତେ କଷ୍ଟ ଭୋଗୀ ପାରିବୁନି ତେଣୁ ଦୟାକରି ଏହାକୁ ରିଟର୍ନ୍ କରିଦିଅନ୍ତୁ ଆଉ ମୋ ପଇସା ଫେରସ୍ତ କରିଦିଅନ୍ତୁ ଧନ୍ୟବାଦ